ଓଡ଼ିଶାର ପ୍ରମୁଖ କ୍ରି କ୍ରିଡ଼ା ହେଉଛି କ୍ରିକେଟ୍ ଫୁଟବଲ୍ ହକି ଟେନିସ୍ ବ୍ୟାଡ଼ମିଟନ୍ ଏହି ସବୁ ଖେଳଗୁଡ଼ିକୁ ନେଇ ଖେଳାଳିମାନେ ହକି ଲିଗ୍ ଏବଂ ବିଶ୍ୱକପ୍ ପାଆନ୍ତି ଏବଂ ଫୁଟବଲ୍ ଲିଗ୍ ପାଆନ୍ତି ରଣଜି ଟ୍ରଫି ମଧ୍ୟ ପାଆନ୍ତି